ଓଡ଼ିଆ ଭାଷାକେ ଉପରକୁ ଉଠାବାର୍ ଲାଗିକେ ଲାଗି ହେଲେ ଓଡ଼ିଆ ଭାଷାରେ ପ୍ରତିଯୋଗିତା ମାନେ କର୍ବାକେ ପଡ଼୍ବା ଓଡ଼ିଆ ଗୀତ ମାନେ ଶୁନ୍ବାକେ ପଡ଼୍ବା ଆଉ ପୌରାଣିକ ଗଳ୍ପ ମାନେ ଯେନ୍ତା ଅଛି ଓଡ଼ିଆ ଭାଷାରେ ସେ ଜିନିଷ ମାନେ ଶୁନ୍ବାକେ ପଡ଼୍ବା ଆଉ ଓଡ଼ିଆ ଭାଷା ବିଭିନ୍ନ ପ୍ରକାର ପ୍ରତିଯୋଗିତା ମାନେ ଓଡ଼ିଆ ଭାଷା କେ ନେଇକିରି ସ୍କୁଲ୍ ମାନଙ୍କୁ କି ଆହୁରି ଅଲଗା ସଂସ୍ଥା ମାନକୁ କର୍ବାକେ ପଡ଼୍ବା ତା'ପରେ ଆଗାମୀ ପିଢ଼ି ମାନେ ଓଡ଼ିଆ ଭାଷାକେ ବଜାୟ ରଖବାର୍ ଲାଗି ଚେଷ୍ଟା କରମୁ ଆଉ ସେମାନେ ପ୍ରୋତ୍ସାହନ ପାଇପାରିବେ ଆଉ ସେ ଜିନିଷ ମାନେ ଶୁଣି ପାରି ଶୁନବେ ବେଲେ ଯା ଛୁଆ ମାନକେ ସେମାନେ ଶିଖିବେ ଆଗକେ କହି ପାରିବେ ପୌରାଣିକ ଗଳ୍ପ ମାନେ ବି ସବୁ ଜାଗାରେ ଶୁଣାବାକେ ପଡ଼୍ବା